ଆଜ୍ଞା ଗ୍ରୁମର ଅଛି ନାହିଁ ନାହିଁ ଗ୍ରୁମର ସହିତ ପଟାସ ମିଶାଇକି ମାରିପାରିବେ ଗୋଟେ ବସ୍ତା ନେଇପାରିବେ ଗୋଟେ ବସ୍ତା ଗ୍ରୁମର ଆଉ ଅଧ ବସ୍ତା ୟୁରିଆ ନେଇପାରିବେ ଦୁଇହଜାର ଟଙ୍କା ପଡ଼ୁଛି

ହଁ ଆଜ୍ଞା ଭଲ ହବ ଛି ବହୁତ ଭଲ ଚାଷ ପାଇଁ ଭଲ ରହୁଛି

ଗ୍ରୁମର ନିଅନ୍ତୁ ଆପଣ ଗ୍ରୁମର ଗ୍ରୁମରଟା ଭଲ ୟୁରିଆଟା ୟୁରିଆଟା ଓଜନ ପାଇଁ ଭଲ ହଁ ତା'ପାଇଁ ଅଲଗା ଅଛି ମେଡ଼ିସିନ ସବୁ ଅଛି ଆପଣ ନେଇପାରିବେ

ଆପଣ ଦୁଇଟା ଗ୍ରୁମର ନେଇପାରିବେ ୟୁରିଆ ନେଇପାରିବେ ପଟାସ ନେଇପାରିବେ ଯାହା ନେବେ କମ୍ବିନେଶନ୍ ନେବେ ଆଜ୍ଞା ଆଜ୍ଞା

ନାହିଁ ଟିକେ ଓଦା ଆଦ୍ର ଥିଲା ବେଳେ ପକାଇବେ ଗୁଣ୍ଠକୁ ଆପଣ ଦୁଇ କେ ଜି ତିନି କେ ଜି ଲେଖାଏଁ ପକାଇଲେ ବି ଚଳିବ

ଆଜ୍ଞା ଆପଣ ଆସନ୍ତୁ ନେଇଯିବେ